ଗଛ କେତେ ବଡ଼ ହେଲାଣି କି ହଁ ହଁ ଗଛ ହଁ ହଁ ହଁ ଟିକେ ନେଇଯାଅ ସାର ଭଲ ସାର ପଟାସ୍ ସାରଟା ନେଇଯାଅ

ହଁ ପଟାସକୁ ୟୁରିଆ ମିଶେଇକି ଦେବ ଗଛ ଭଲ ହେବ ତା'ପରେ ଫଳ ବି ହେବ ଭଲ ଫଳ ବି ହେବ ହଁ ଏଇଠୁ କେତେ ଲଗାଇଛନ୍ତି କି ଗୋଟେ ଏକର ଲାଗିଥିଲେ ଏଇଠୁ ପାଞ୍ଚ କିଲୋ ସେଇଠୁ ପାଞ୍ଚ କିଲୋ ନେଇଯାଅ ମିଶାଇକି ସେଠି ଦେଇଦେବ ସିଞ୍ଚନ କରିବ

ହଁ ମଞ୍ଜି ଅଛି କି ମଞ୍ଜି ଦରକାର ଥିଲା ହଁ ମୋର ଅଛି ଭେଣ୍ଡି ଅଛି ଟମାଟୋ କଲରା ବାଇଗଣ ମକା ବିନ୍ସ୍ ସବୁ ପ୍ରକାରର ମଞ୍ଜି ଅଛି ଭଲ ମଞ୍ଜି ଅଛି ସବୁଯାକ ହାଇବ୍ରିଡ଼୍ର ଅଛି

ହଁ ହଁ ହଁ ଅଛି ହଁ ଗୋବର ଖତ ତ ଆଗରୁ ଦେଉଥିଲ ସେ ସମୟ ଆଉ ଏବେ ଅଛି ନା ମାଟି ସେମିତି ଉର୍ବର ହେଇକି ରହୁଛି କି ସାର ନ ପକାଇଲେ କିଛି ହେବନି ସାର ଯେମିତିବି ପକାଇବାକୁ ପଡ଼ିବ ହଁ ନାହିଁ ନାହଁ ଗୋବର ଖତରେ ଏତେ ଶୀଘ୍ର ଭଲ ହେବନି କାହିଁକିନା ଆମେ ମଞ୍ଜିକୁ ତାକୁ କେମିକାଲ୍ ଯାକ ଔଷଧ ଦେଇକି ପ୍ୟାକିଂ କରିକି ରଖାହେଉଛି ନା ଗୋବର ଖତ ତାକୁ ଆଉ ସେତିକି ଖାଦ୍ୟ ଯୋଗାଇ ପାରୁ ନାହିଁ ସାର ନ ଦେଲେ ସେ ଭଲ ବି ଗଛ ଭଲ ହେବ ନାହିଁ କି ଫଳ ବି ହବ ନାହିଁ ସେଥିପାଇଁ ଯେମିତି ହେଲେ ବି ସାର ପକାଇବାରକୁ ପଡ଼ିବ କାହିଁକିରେ ସେ ମଞ୍ଜି ସେମିତି ପରା ହାଇବ୍ରିଡ଼୍ ମଞ୍ଜି ଯାକ ଗୋବର ଖତଟା ଏତେ ସଫିସିଏଣ୍ଟ୍ ନାହିଁ

ପତ୍ର ମଡ଼ା ହେଇଯାଇଛି ପତ୍ର ମଡ଼ା ହେଲେ ସେଇ ଔଷଧଟା ନେଇ ସ୍ପ୍ରେ କରିବ କୀଟନାଶକ ମେଡ଼ିସିନ୍ଟେ ଅଛି ତାକୁ ଏକ ହଁ ହଁ ଏକ ଲିଟର ପାଣି ନେବ ସେଇଥିକୁ ଗୋଟେ ଠିପି ଦେଇକି ତାକୁ ମିକ୍ସ କରିକି ଗଛରେ ସିଞ୍ଚନ କର ସ୍ପ୍ରେରେ କରିବ

ଜୀବାଣୁ ଯାକ ମରିଯିବେ ନା ଏଇଟା ପୋକ ଲାଗି ଯାଉଛ ସେଥିପାଇଁ ପତ୍ର ମୋଡ଼ି ହେଇଯାଉଛି ଗଛ ମୂଳରେ ପିମ୍ପୁଡ଼ି ଲାଗୁଛି ନା ଏଇ ଔଷଧ କା ନେଇଯାଆନ୍ତୁ ଗୋଟେ ଲିଟର ପାଣିରେ ତାକୁ ମିକ୍ସ କରିକି ସିଞ୍ଚନ କରିବେ ନହେଲେ ଦାନାଦାର ଟିକେ ନେଇଯାଆନ୍ତୁ ଗଛ ମୂଳରେ ଦେବେ ପିମ୍ପୁଡ଼ି ଲାଗିବନି ହେଲେ ଖରା ବେଳେ କରିବେନି ସନ୍ଧ୍ୟା ବେଳେ ହିଁ କରିବେ ନରମ ଖରା ହଉଥିବ ସେ ସମୟରେ ଛିଞ୍ଚନ କରିବ ଆଉ କ'ଣ କ'ଣ ଦରକାର ହଁ ହଁ ହଁ ଗଛ ଭଲ ହେବ ଭଲ ଫଳ ବି ହେବ ହଁ ଆଉ ହଁ ହଉ ଆଉ କ'ଣ ଦରକାର ଥିଲା କି ମଞ୍ଜି ହଁ ନାହିଁ ଏ ସବୁ ଜିନିଷ ମୁଁ ତା'ହେଲେ ଠିକ୍ ଅଛି ଦେଇଦେଉଛି ଦେଇଦେଉଛି ହେଲା ହଁ ହଁ ହଁ ହଁ